ରୋଗରୁ ରକ୍ଷା ପାଇବା ପାଇଁ ହେଲେ ଆମେ ଶୀତ ଦିନେ ମାସାରୀ ଟାଙ୍ଗ୍ସୁଁ ଯାହା ଦ୍ଵାରାକି ମଶା ମଶି କିଛି ନାଇଁ ହୁଅନ୍ ପାଖରେ ଅଳିଆ ଆବର୍ଜନାରୁ ସବୁ କିଛି ମଶା ବି ନାଇଁ ଆସନ୍ ଏବଂ ପ୍ରତ୍ୟକ ଦିନ ତ ସକାଳୁ ଉଠି କରି ଆମର୍ ଯେନ୍ ପାଖ ପଡ଼ିଆ ଅଛେ ସ୍କୁଲ୍ ପଡ଼ିଆ ଅଛେ ପଡ଼ିଆକେ ଯାଇକିରି ଚାରି ଆଡେ ରାଉଣ୍ଡ୍ ମାରିକିରି ସେଠି ବ୍ୟାୟାମ୍ କର୍ସୁଁବି ଟିକେ କୁସ୍ତି ବି କର୍ସୁଁ ବୁଲା ବୁଲି କର୍ସୁଁ ଏବଂ ସନ୍ଧ୍ୟା ସମୟର ରହିଗଲା ବେଲେ ଆସିକିରି ଟିକେ ଧ୍ୟାନ ଫ୍ୟାନରେ ବସିକିରି ଯୋଗ ଯୋଗା କର୍ସୁଁ ଯାହା ଦ୍ୱାରାକି ସୁସ୍ଥ ରହିବା ପାଇଁ ଭଲ୍ ଗୁଟେ ଉପାୟ ବା ଏସବୁ ଚେଷ୍ଟା କର୍ସୁଁ ଆଉ କାଣା